ସାମାଜିକ ଗଣମାଧ୍ୟମ ଏବଂ ଅନ୍ଲାଇନ୍ ଡ଼୍ୟାନ୍ସ ଟୁଟୋରିଆଲ୍ ପଡ଼ି ଟେଲିଭିଜନ୍ ଆମ ନୃତ୍ୟ ସମାଜ ବା ଶିଳ୍ପକୁ ଅତ୍ୟଧିକ ପରିମାଣରେ ପ୍ରଭାବିତ କରୁଛି କାରଣ ବା ଉଦାହରଣ ସ୍ୱରୂପ ଆଜିକାଲି ଆଜିକାଲିର ଯୁବପିଢ଼ିମାନେ ସେହି ଅନ୍ଲାଇନ୍ ଅନ୍ଲାଇନ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଡ଼୍ୟାନ୍ସ ବା ନୃତ୍ୟ ଦେଖୁଛନ୍ତି ଏବଂ ତାହା ତାହା ଦେଖି ତାହା ତାଙ୍କର ମନରେ ଉତ୍ସାହ ଜାଗୁଛି ଯେ ସେମାନେ ମଧ୍ୟ ସେହି ନୃତ୍ୟ କଲାର ନୃତ୍ୟ କଲାର ପ୍ରଦର୍ଶନ କରିବ ଏଣୁ ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ଜାଗାରେ ଯେ ଯେଉଁଠାରେ କିି ଇଣ୍ଟରନେଟ୍ର ବ୍ୟବସ୍ଥା ଅଛି ସେଠାରେ ସେହି ପୁଅ ଝିଅମାନେ ବା ଯେଉଁଠାରେ ଇଣ୍ଟରନେଟ୍ ନାହିଁ ସେମାନେ ମଧ୍ୟ ଏହି ଅନ୍ଲାଇନ୍ ଅନ୍ଲାଇନ୍ ଡ଼୍ୟାନ୍ସ ଦେଖି ସେମାନେ ମଧ୍ୟ ଭିଡ଼ିଓ ବନଉଛନ୍ତି ଭିଡ଼ିଓ ବନଉଛନ୍ତି ଓ ତାହା ଅନ୍ଲାଇନ୍ରେ ଅନ୍ଲାଇନ୍ରେ ଯାଉଛନ୍ତି ଏହା ଆମର ଖାଲି ଯୁବପିଢ଼ି ନୁହେଁ ଏହା ଆମର ବଡ଼ ବଡ଼ ଭାଇ ଭଉଣୀମାନ ମଧ୍ୟ ଏହା ଏହା କରୁଛନ୍ତି ଓ ଇଣ୍ଟରନେଟ୍ ଇଣ୍ଟରନେଟ୍ ଦ୍ୱାରା ସେମାନେ ତାହାକୁ ଇଣ୍ଟରନେଟ୍ରେ ବା ସୋସିଆଲ୍ ମିଡ଼ିଆରେ ତାହାକୁ ଛାଡ଼ୁଛନ୍ତି ଅନ୍ଲାଇନ୍ ଡ଼୍ୟାନ୍ସ ଆମ ସମାଜ ଉପରେ ଅତ୍ୟଧିକ ପ୍ରଭାବ ପକଉଛି